ପଶୁପାଳନ ସମ୍ବନ୍ଧୀୟ ଆଇନ ଖୁବ କଠୋର ଅଟେ ସେମାନଙ୍କୁ ହତ୍ୟା କରିବା ସେମାନଙ୍କୁ ହତ୍ୟା କରିପରିବା ନାହିଁ ସେମାନଙ୍କୁ କୌଣସି ଆଘାତ ଦେଇପାରିବା ନାହିଁ ଓ ସେମାନଙ୍କୁ କୌଣସି ପ୍ରକାରର ଅଧିକ ପରିଶ୍ରମ କରାଇ ପାରିବା ନାହିଁ କିନ୍ତୁ ଆମ ଓଡ଼ିଶାର କୃଷକମାନେ ସେମାନଙ୍କ ପଶୁ ପକ୍ଷୀ ମାନଙ୍କୁ ନିଜର ପରିବାରର ସଦସ୍ୟ ମାନିଥାନ୍ତି ସେଥିପାଇଁ ସେମାନଙ୍କ ପାଖରେ ଏହି ଆଇନ କାର୍ଯ୍ୟ କରି କରି କରିନଥାଏ